ନୃତ୍ୟ ନୃତ୍ୟ କେବଳ ମନୋରଞ୍ଜନ ବ୍ୟତୀତ ନୁହେଁ ନୃତ୍ୟ ହେଉଛି ଆମ ମାନଙ୍କର ସଂସ୍କୃତି ଆମ ପରମ୍ପରା ଆମେ ଏଥିରେ ବହୁତ କିଛି ଶିଖିଥାଉ ଲୋକଙ୍କ ଲୋକମାନେ ଯେତେବେଳେ ଆମେ ନୃତ୍ୟ କରିଥାଉ ଲୋକମାନେ ସେତେବେଳେ ଦେଖିବାକୁ ଯାଆନ୍ତି ବହୁତ କାମ କରନ୍ତି ଘରେ ତ ଏସବୁ କାର୍ଯ୍ୟକ୍ରମ ହେଲେ ସେମାନେ ଦେଖିବାକୁ ଯାଆନ୍ତି ସେ ଦେଖିବା ଦ୍ୱାରା ତାଙ୍କର କ'ଣ ହୁଏ ନା ସେମାନେ ଯାହାବି କାମଧାମ କରି ଯାଆନ୍ତି କିଛି ନୃତ୍ୟ ଦେଖିଦେଲେ ସେ ଖୁସି ହୁଅନ୍ତି ବା ଜୀବନର ଚଳପ୍ରଚଳ ଯେମତି ଖୁସି ଥାଏ ସେମତି ନୃତ୍ୟ ଦେଖିଦେଲେ ମନକୁ ଗୋଟିଏ ଆନନ୍ଦର ଗୋଟିଏ ଉଲ୍ଲାସ ଆସେ ଯାହାକି ତାଙ୍କୁ ଆଗକୁ ବି ଯିବାପାଇଁ ପ୍ରେରଣା ଦିଏ ଇଏ ଆମ ସଂସ୍କୃତି ଆମ ପରମ୍ପରା ଆମ ଜୀବନର ଆଧାର କାରଣ ନୃତ୍ୟ ମଣିଷ ଯେମତି କାମ କରୁଥାଏ ଏଁ ଅଁ ନିଜ ପେଟ ପୋଷିବା ପାଇଁ ତ ନୃତ୍ୟ ସେମତି ଗୋଟେ ଜିନିଷ ମନୋରଞ୍ଜନ ହେବ ହିଁ ସିଏ ଆମ ସଂସ୍କୃତିକୁ ବି ପ୍ରାଧାନ୍ୟ ଦେବ ତା'ପରେ ବି ମନୋରଞ୍ଜନ ଭିତ୍ତିକ ମନକୁ ବି ଖୁସିରେ ରଖିବ ଉଲ୍ଲାସରେ ରଖିବ ଯେଉଁଥିପାଇଁ ଆମେ କଲେଜ୍ରେ ହେଉ ଆମର କୋଚିଙ୍ଗ୍ରେ ହେଉ ଯେଉଁଠି ବି ଯାହା କାର୍ଯ୍ୟକ୍ରମ ହୁଏ ଯେତେବେଳେ ନୃତ୍ୟ କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇଯାଆନ୍ତି କି ଆମର ଆଜି ନାଚ ଅଛି ଆମର ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ ଅଛି ଯେଉଁ ସଂସ୍କୃତିରେ ଆମେ ମାନେ ଆମର ଛୋଟ ଛଳ କ ଛୋଟ ଛୋଟ କଳା ପ୍ରଦର୍ଶନ କରିବା ଏଇ କଳା ପ୍ରଦର୍ଶନ ପାଇଁ ଆଜି ଛୋଟ କଳା ପ୍ରଦର୍ଶନ ହୋଇଛି ଆଗକୁ ଏହି ଛୋଟ କଳା ଆମକୁ ଆଗକୁ ନେଇଯିବ ଗୋଟିଏ ବଡ଼ ଭିତ୍ତିରେ ସୂଚାଇତ କରିବ ଆମକୁ ବହୁତ ଲୋକ ଏଥିରେ ଚିହ୍ନିବେ ଆମକୁ ଏଥିରେ ଜାଣିବେ କି ନୃତ୍ୟ ଯେଉଁମାନେ ଭୁଲି ଯାଉଥିବେ ମୋବାଇଲ୍ ଦ୍ୱାରା ବହୁତ ମୋବାଇଲ୍ ଦେଖୁଛନ୍ତି ମୋବାଇଲ୍ ଦେଖିବା ଦ୍ୱାରା ସେମାନେ ଏସବୁ କଥା ସବୁ ଭୁଲି ଯାଉଛନ୍ତି ବହୁତ ଖେଳୁଛନ୍ତି ଇଏ କରୁଛନ୍ତି ବହୁତ କିଛି କିନ୍ତୁ ନୃତ୍ୟ ଯେତେବେଳେ ଦେଖିବେ ଆମ ସଂସ୍କୃତିକୁ ମନେ ପକାଇବେ ଆମ ସଂସ୍କୃତି ଆମ ପରମ୍ପରା ଆମ ମାନଙ୍କର ଖୁସିରେ ଉଲ୍ଲାସ ଛୋଟଛୋଟ ପିଲାବି ହୁଅନ୍ତୁ ଯେତେବେଳେ ଶୁଣି ଦିଅନ୍ତି କି ଆମ ସ୍କୁଲ୍ରେ ଆଜି ଫଙ୍କସନ୍ ଅଛି ଆମେ ମାନେ ଆଜି ନୃତ୍ୟ କମ୍ପିଟିସନ୍ରେ ଭାଗ ନେବା ସେତେବେଳେ ମନରେ ବହୁତ ବଡ଼ ଉଲ୍ଲାସ ଆସେ ଯାହା ହେଉ ଆମ ସ୍କୁଲ୍ରେ ଆଜି ସମସ୍ତିଙ୍କୁ ବୁଲି କହନ୍ତି ମୁଁ ଆଜି ନାଚ ନେଇଛି ନାଚିବା ଦ୍ୱାରା ଆମମାନଙ୍କର ବହୁତ ବି ଲାଭ ହୋଇଥାଏ ଯେଉଁ ଯାହାଦ୍ଵାରା କି ଆମେମାନେ ବସି ଯାଉଥାଉ ସେ ସେଥିରେ କିନ୍ତୁ ନାଚିବା ଦ୍ୱାରା ଆମ ଦେହର ବ୍ଲଡ଼୍ ସରକୁଲେସନ୍ ହୁଏ ଆମମାନଙ୍କୁ ଫୁର୍ତ୍ତି ଲାଗେ ଆମମାନଙ୍କୁ ଖୁସି ଲାଗେ ଯାହାଦ୍ଵାରା ଆମେ ପାଠ ପଢ଼ିବା ପାଇଁ ପାଠ ପଢ଼ିବା ପାଇଁ ଆଗେଇ ଯାଉ ଏ ଏହାହିଁ ନୃତ୍ୟ ଆମ ବାସ୍ ଏତିକି ନୃତ୍ୟ ଆମର ସଂସ୍କୃତି ପରମ୍ପରା ଆମ ଜୀବନର ଗୋଟିଏ ସୁନ୍ଦର ପଦକ୍ଷେପର ଆଧାର